ବ୍ୟାଙ୍କ୍ ଛଡ଼ା ଆଜିକାଲି ଆମର ବିଭିନ୍ନପ୍ରକାର କମ୍ପାନୀଗୁଡ଼ାକ ତିଆରି ହେଇଚେ ଯେନ୍ତାକି ଆମର ଲୋନ୍ ଉଠାବାର୍ କାଜେ ଲୋକ୍ମାନଙ୍କୁ ଦେବାର୍ କାଜେ ଆମର୍ ଇଟା ବନ୍ଧନ୍ ବ୍ୟାଙ୍କ୍ ଗୋଟେ ହେଲା ତା'ପରେ ସାଇରାମ୍ ବ୍ୟାଙ୍କ୍ ଅଛେ ତା'ପରେ ଆମର ଆହୁରି ଅଛେ ଏନ୍ତା ବହୁତ୍ ପନ୍ଦ୍ର କୁଡ଼େଟା ବାକି ବ୍ୟାଙ୍କ୍ ଅଛେ ଯେନ୍ମାନେକି ପ୍ରାଇଭେଟ୍ଲି ଲୋକ୍ମାନଙ୍କୁ ଋଣ ଦଉଛନ୍ ପ୍ରାଇଭେଟ୍ ହିସାବ୍ରେ ଲୋକ୍ମାନଙ୍କୁ ଋଣ ଦେଇକିରି ତାଙ୍କର୍ନୁ ଆଦାୟ କରୁଛନ୍ ଆଉ ସେ ବ୍ୟାଙ୍କ୍ଗୁଡ଼ାକରେ ଆମେ ବ୍ୟାଙ୍କ୍କେ ଛାଡ଼ିକିରି ସେ ବ୍ୟାଙ୍କ୍ମାନଙ୍କରେ ମଧ୍ୟ ଆମେ ଋଣ ପାଇପାରୁଛୁଁ